ହଁ କୁହ କେବେ ହଁ ହେବ ମାର୍କେଟରେ ଦୁଇଶହ ଟଙ୍କା ଲେଖା ଲାଗିକି ହଉ ତୁମେ ଏଥର ଖାସ୍ ଲୋକ ସେଥିପାଇଁ ତୁମକୁ ଦଶ ଟଙ୍କା କାଟିକି ଦେବି ହଁ ଆଉ ତ କମ କରିହେବନି ଆଉ ଏଇ ତିନି ଚାରିଟା ଦୋକାନ ଅଛି ତାହାକୁ ପଚାରିକି ଦେଖ ପୁରା ପିଓର ଭଲ ମାଂସ ଅଛି ସେଥିପାଇଁ ମୁଁ ଆଉ କାଟିପାରିବିନି ଦଶ ଟଙ୍କା କାଟିପାରିବି ହଁ ପୁରା ଭଲ ମାଂସ ଦେବି ହଉ ହଉ ସେଇଟା ମୁଁ ପରା ଭଲ ମାଂସ ଦିଏ ସେଥିପାଇଁ ମୋ ଦୋକାନକୁ ଅଧିକାଂଶ ଲୋକ ଆସନ୍ତି ହଁ ସନ୍ଧ୍ୟା ତିରିଶ ତାରିଖ ସନ୍ଧ୍ୟା ବେଳକୁ ତ ହଁ ମୁଁ କାଟିକି ଗଦାଇ ଦେବି ଆପଣ ଆସିକି ନେଇଯିବେ ତମ ଆପଣଙ୍କ ଲୋକ ପଠାଇକି ଟିକିଏ ଆସିବାକୁ ପଡ଼ିବ ମୋର ବହୁତ ଲୋକ ଅଛନ୍ତି ନେବା ପାଇଁ ମାଂସ ଜଗିଛନ୍ତି ସେଥିପାଇଁ ଆସିବାକୁ ଟିକିଏ ପଡ଼ିବ ହଉ ହଉ ଦେଖିବା ମୁଁ ଯେମିତି ହଉ ତମ ଆପଣଙ୍କୁ ତିରିଶ ତାରିଖ ପୂର୍ବରୁ ପଠାଇଦେବି

ପିଲା ପଠାଇଲେ ଟିକିଏ ଏକ୍ସଟ୍ରା ଲାଗିବ ହଁ ଦୁଇହଜାର ଟଙ୍କା ହଁ ଟିକିଏ ଏଡ଼ଭାନ୍ସ କରିଦେଉନ

ହଉ କୋଡ଼ିଏ ହଜାର କରିଦିଅ ଆଉ କୋଡ଼ିଏ ହଜାର ଲାଗିବ ପଛେ ଦେବେ

ହଉ ହଉ ଆସ ଆସ ଏବେ ଆଉ ଫୋନପେ କରିଦବ ଆଉ ହଉ ହଉ ମୁଁ ଭଲ ସେ କାଟିଦେବି ଆଉ ଏବଂ କାଟିବା ଯିବ ସେତିକି ଟାଇମ ଆଉ ମୁଁ ଭୁଲ କରିବିନାହିଁ ଅଲଗା ଦୋକାନୀ ବହୁତ ଭଲ କରୁଛନ୍ତି ସେଥିପାଇଁ ମୁଁ ଭଲସେ କାଟିବି ଆଉ ମୁଁ ତ ସବୁ ଦେବି ଭଲସେ କେତେ ବି ଲୋକ ହେବେ ଆଜ୍ଞା ହଉ ହବ ହବ ଦୁଇ କୁଇଣ୍ଟାଲ ହେବ ହଉ ଫୋନପେ କରିଦିଅ ଫୋନପେ କରିଦିଅ ହଉ